ମୁଁ ଆମ ଖୁସିରେ ଲେମନ୍ ରୋଷେଇରେ ଦେଇଥାଏ ପୁଦିନା ତରକାରୀରେ ଦେବା ପାଇଁ ଲାଗେ ଏବଂ ଆମ ଘର ବଗିଚାରେ ଧନିଆ ପତ୍ର ବାଇଗଣ ଭେଣ୍ଡି ଇତ୍ୟାଦିର ଚାଷ କରାଯାଇଛି